ମୁଁ ମାଷ୍ଟର ଚାକିରି କରିଛି ଏଇ ଚାକିରି ପାଇବା ପାଇଁ ମୁଁ ଦୁଇ ବର୍ଷ ହେଲା ବହୁତ ପରିଶ୍ରମ କରିଛି ଆଉ ମୁଁ ସ୍କୁଲ ଯିବାପାଇଁ ଦଶଟା ବେଳେ ଯାଏ ଚାରିଟା ବେଳେ ଆସେ ଚାରିଟାରେ ଆସି ପାଞ୍ଚଟା ବେଳେ ଛୁଆଙ୍କୁ ଟ୍ୟୁସନ୍ କରେ ଟ୍ୟୁସନ୍ ସେତେବେଳେ ଯାହା ପଇସା ପାଏ ଆମ ଘର ଚଳିଯାଏ ଆମ ଆମ ସ୍କୁଲରେ ଦେଲାବେଳେ କୌଣସି ଛୁଆଙ୍କୁ ମାରେ ନାହିଁ କି ରାଗ କରେନାହିଁ ସେମାନଙ୍କୁ ଗେଲ ଗେଲ କରିଥାଏ ପାଠ ମଧ୍ୟ ଆଦାୟ କରିଥାଏ